ହେଲୋ ସାର୍ ମୁଁ ଗୋଟେ ରୋଗୀ ଆମ ପରିବାରର ମୁଁ ନେଇକି ଯାଉଛି ଆଉ ଆପଣଙ୍କ ମେଡିକାଲରେ ହଁ ମେଡିକାଲରେ ଅଛନ୍ତି ତ ଆଉ କ'ଣ ହୋଇଛି ମାନେ ଥଣ୍ଡା ଜର କାଶ ସବୁ ହେଉଛି ବଡ଼ ବି ଅପରେସନ୍ ଅଛି ତ ଆପଣଙ୍କର ସୁବିଧା ସୁଯୋଗ କ'ଣ ଅଛି କୁହନ୍ତୁ ହଁ ହାର୍ଟ ଅପରେସନ ହେବାର ଅଛି ହଁ ହଁ ଫ୍ରି ସୁବିଧା ଅଛି କି ନାହିଁ ହେଲ୍ଥ୍ କାର୍ଡ୍ର ଇଏ ଅଛି କି ନାହିଁ ମୁଁ ତ ହେଲ୍ଥ କାର୍ଡ୍ ଧରିକି ଯିବି ହଁ ହେଲ୍ଥ କାର୍ଡ୍ ଆଉ କ'ଣ କଣ ସୁବିଧା ଅଛି ତେବେ ହଁ ହଁ ହେଲୋ ହଁ ହଁ ଡକ୍ଟର ଆସୁଛନ୍ତି ଶୁଣନ୍ତୁ ହଁ ଡକ୍ଟର ଆସୁଛନ୍ତି କି ନାହିଁ

ହୁ ଆଉ କ'ଣ କ'ଣ ସୁବିଧା ଅଛି ସେ ବିଷୟରେ ଟିକେ କୁହନ୍ତୁ ବେଡ୍ ସୁବିଧା ଅଛି

ହଁ ତ ହଁ ନାଇଁ ମୁଁ କହିଲି ହଁ ସବୁ ସୁବିଧା ଅଛି ବୋଲି ମୁଁ ତ ରୋଗୀ ଧରିକି ଯାଉଛି ଯାହା ଭଲରେ ଭଲରେ କେମିତି ଅପରେସନଟା ହୋଇଯାଉ ଆଉ ହଁ ହଁ ଆଉ ବ୍ଲଡ୍ ବ୍ୟାଙ୍କ ଅଛି କି ନାହିଁ ମାନେ ବ୍ଲଡ୍ର ଯଦି ଦରକାର ହୁଏ ବ ବୋଇଲେ ଆମେ କେମିତି କ'ଣ କରିବୁ ରୋଗୀ ଟିକେ ଦୁର୍ବଳ ଅଛି ନା କହିଛନ୍ତି ଡକ୍ଟର ବ୍ଲଡ୍ ଟିକେ ଦେବା ଲାଗି

କ୍ୟାନସର୍ ଓ୍ୱାର୍ଡ୍ ସେଠି ଅଛି କି ନାହିଁ ହଉ ହା ହଁ ହଁ ହଁ ସବୁ ଅଛି ହଁ ତ ଆମ୍ବୁଲାନ୍ସରେେ ଇଏ କଲେ ଆଉ ପଠେଇବୁ ଆଉ ହଁ ଆଉ କ'ଣ ହେଲ୍ଥ କାର୍ଡ୍ରେ ସବୁ ସୁବିଧା ମିଳିବ ତ ତ ଆମେ ଧରିକି ରୋଗୀ ଯାଉଛୁ ଆପଣ ବେଡ୍ ଫେଡ୍ ଆମକୁ ଟିକେ ସୁବିଧାରେ କରେଇଦେବେ ହଁ ହଁ ହଁ ହଁ ହଁ ହଁ ହଁ